ହଁ ମୁଁ ମୋର ସାଙ୍ଗ ପାଇଁ ଗୋଟେ କବିତା ଲେଖିଥିଲି ଯାହାକି କାହିଁକିନା ମୁଁ ସେ ସାଙ୍ଗକୁ ମୋର ବହୁତ ଭଲ ପାଏ ସେଥିପାଇଁ ମୋତେ ସାଙ୍ଗ ପାଇଁ ଗୋଟେ କବିତା ଲେଖିବାକୁ ବହୁତ ଇଛା ହେଲା ଆଉ ଦିନେ ମୁଁ ବସିଥାଏ ଗୋଟେ ଆମ୍ବ ଗଛ ମୂଳରେ ସେଇଠି ବସୁ ବସୁ ମୋ ମୁଣ୍ଡକୁ ଗୋଟେ ଏଁ ଭଲ କବିତା ଲେଖିବାକୁ ଗୋଟେ ଚିନ୍ତାଧାରା ଆସିଲା ସେଥିପାଇଁ ମୁଁ ଗୋଟେ କବିତା ଲେଖିଥିଲି ସାଙ୍ଗକୁ କେମିତି ଭଲ ଲାଗିବ ସେ କେମିତି ସେ ଆମର ସ୍ନେହ ମମତା କେମିତି ବଢ଼ିବ ସେ ଉପରେ ଗୋଟେ କବିତା ଲେଖିଥିଲି ଯେଉଁଟାକି ତାକୁ ମୋତେ ମୋ ସାଙ୍ଗକୁ ମଧ୍ୟ ବହୁତ ଭଲ ଲାଗିଲା ଆଉ ସେ ବହୁତ ଖୁସି ହେଲା ଆଉ ସେ କବିତାଟିକୁ ସେ ଆଜି ପର୍ଯ୍ୟନ୍ତ ତା ଡ଼ାଇରୀରେ ସେ ଲେଖିକି ସାଇତିକି ରଖିଛି ଯେଉଁଟାକି ଆଜି ମୋତେ ସେଇଟା ଖୁସି କରୁଛି